ସାରା ଭାରତବର୍ଷରେ ତ ଅନେକ ପର୍ଯ୍ୟଟନ ଆକର୍ଷଣ ପର୍ଯ୍ୟଟନସ୍ଥଳୀ ଅଛି ବିଶେଷ ପର୍ଯ୍ୟଟନସ୍ଥଳୀ ସବୁ ଅଛି ଯେମିତି କି ଦିଲ୍ଲୀର ଆଗ୍ରା ପଦ୍ମ ମନ୍ଦିର ଲାଲ୍ କିଲ୍ଲା ରହିଲା ପାର୍ଲିଆମେଣ୍ଟ ଆଉ ରହିଲା ପଞ୍ଜାବରେ ରହିଲା ସ୍ୱର୍ଣ୍ଣ ମନ୍ଦିର ଦିଲ୍ଲୀରେ ବି ଅଛି ଭାରତ ଦ୍ୱାର ଏହିପରି ଅନେକ ଅଛି ପର୍ଯ୍ୟଟନସ୍ଥଳୀ ତ ଆପଣଙ୍କର ହିମାଞ୍ଚଳ ଗଲେ ସେଠି ଆପଣଙ୍କର ଅଛି ଗଙ୍ଗା ସ୍ନାନ କରିବା ପାଇଁ ଅଛି ହରିଦ୍ୱାର କୁଲ୍ଲୁ ମନାଲି ଏମିତି ଅନେକ ପ୍ରକାର ଜିନିଷ ଅଛି ଯେଉଁଠାକୁ କି ଭାରତର ଲୋକମାନେ ଦେଶର କୋଣ ଅନୁକୋଣରୁ ଲୋକମାନେ ବର୍ଷକୁ ପ୍ରାୟଃ ସବୁଦିନ ବହୁତ ଗହଳି କରି ଗହଳି ଲଗାଇଥାନ୍ତି ପର୍ଯ୍ୟଟନସ୍ଥଳୀରେ ବୁଲା ବୁଲି କରିବା ପାଇଁ ଯାଇଥାନ୍ତି ଦିଲ୍ଲୀ ହିମାଞ୍ଚଳ ଉତ୍ତରପ୍ରଦେଶ ଆପଣଙ୍କର ଗଙ୍ଗା ସ୍ନାନ ପାଇଁ ଯାଆନ୍ତି ବାରାଣାସୀ ଏମିତି ଅନେକ ଜାଗା ଅଛି ତ ବର୍ଷକୁ ପ୍ରାୟ ଛଅ ସାତ ମାସ ସେଠା ସେଇ ଜାଗାମାନଙ୍କରେ ପର୍ଯ୍ୟଟକମାନେ ଗହଳି କରିଥାନ୍ତି ଦର୍ଶନ ପାଇଁ ଆସିଥାନ୍ତି ଭାରତର କୋଣ ଅନୁକୋଣରୁ ଲୋକମାନେ